ମୋତେ ଆମର ଛଅଟି ଋତୁ ଭିତରୁ ମୋତେ ଶୀତ ଋତୁଟି ବହୁତ ଭଲ ଲାଗେ ଶୀତ ଋତୁଟି ଏଇଥିପାଇଁ ଭଲ ଲାଗେ ଯେ ସେହି ଋତୁରେ ମୋତେ ଚାଲିବା ପାଇଁ ବହୁତ ଭଲ ଲାଗେ ବାହାର ଜାଗାକୁ ଯାଇକି ବୁଲିବା ପାଇଁ ବହୁତ ଭଲ ଲାଗେ କୁହୁଡ଼ି ସେତେବେଳେ ଏତେ ଭଲ ପଡ଼ୁଥାଏ ସୁନ୍ଦର ଲାଗେ ରାସ୍ତା ବି ବହୁତ ଭଲ ଲାଗେ ଆଉ ସେହି କୁହୁଡ଼ି ଘାସ ଉପରେ ପଡ଼ିକି ଏତେ ସୁନ୍ଦର ଲାଗୁଥାଏ ଗଛ ପତ୍ର ସବୁ ଏତେ ସବୁଜ ସବୁଜ ହୋଇକି ବହୁତ ଭଲ ଲାଗେ ସେଇଟା ସେହି ସମୟରେ ଫୁଲ ମଧ୍ୟ ବିଭିନ୍ନ ପ୍ରକାରର ଫୁଟେ ଶୀତ ଋତୁରେ ଶୀତ ଋତୁରେ ପନିପରିବା ମଧ୍ୟ ବହୁତ ହୁଏ ଯେଉଁଟା କି ଆମକୁ ବହୁତ ସେତେବେଳକୁ ଖାଇବା ପାଇଁ ଭଲଲାଗେ ତାର ଗୋଟିଏ ସ୍ୱାଦ ହିଁ ବହୁତ ଅଲଗା ଥାଏ ଶୀତ ଋତୁର ଆଉ ସେତେବେଳେକୁ ଯଦି ଆମେ ଉତ୍ତରାଖଣ୍ଡ ପଟେ ବୁଲିବା ପାଇଁ ଯିବା ସେପଟର ଯେଉଁ ବରଫ ଗୁଡ଼ିକ ଯେଉଁ ପଡ଼ିଥାଏ ସେହି ଗୁଡ଼ାକ ବି ଦେଖିବା ପାଇଁ ବହୁତ ଭଲ ଲାଗେ ଦାରିଙ୍ଗବାଡ଼ି ପଟେ ଗଲେ ବି ସେହି ଜାଗାର ବି ଦୃଶ୍ୟ ଟା ବହୁତ ଭଲ ଥାଏ ଶୀତ ଦିନର ଚାରିଆଡ଼ର ଦୃଶ୍ୟ ହିଁ ବହୁତ ଭଲ ଲାଗେ ସେଥିପାଇଁ ମୋତେ ଶୀତ ଋତୁରେ ବହୁତ ଭଲ ଲାଗେ ବୁଲିବା ପାଇଁ ଚାଲିବା ପାଇଁ ଦଉଡ଼ିବା ପାଇଁ ସବୁ ଜାଗାକୁ ଯିବା ପାଇଁ ବୁଲିବା ପାଇଁ ବହୁତ ଭଲ ଲାଗେ ସେଥି ପାଇଁ ମୁଁ ଶୀତ ଋତୁ କୁ ମୁଁ ବହୁତ ପସନ୍ଦ କରେ